ଆମ ନୟାଗଡ଼ ଜିଲ୍ଲାର ଲୋକପ୍ରିୟ ଏବଂ ସାଧାରଣ ପାରମ୍ପାରିକ ଖାଦ୍ୟ ହେଉଛି ଛେନାପୋଡ଼ ଏହି ଛେନାପୋଡ଼ ଗାଈରୁ ଉତ୍ପାଦିତ କ୍ଷୀର ମାଧ୍ୟମରେ ପ୍ରସ୍ତୁତି କରାଯାଏ ଏହି ପୋଡ଼କୁ ଆନ୍ତର୍ଜାତିକ ମାନ୍ୟତା ମଧ୍ୟ ଦିଆଯାଇଛି ଫଳରେ ଆମ ନୟାଗଡ଼ର ନାମ ଭାରତ ବର୍ଷରେ ଉଲ୍ଲେଖ କରାଯାଇଛି ଏବଂ ଏହାକୁ କିପରି ଆଗକୁ ବଢ଼ିବ ତାହା ଆମେ ଜାଣିବା